ଏହା ଯେ ଆଜିକାଲି ଯୁଗରେ ଯେନ୍ ଲୋକେ ଯେନ୍ ଏଲ୍ ପି ଜି ସିଲିଣ୍ଡର ଯେନ୍ ବ୍ୟବହାର ଯେନ୍ କରୁଛନ୍ ସେ ବିଷୟରେ ତମର ସର୍ତକତା ହେବାର୍ କେ ପଡ଼ବା ଏ ପହେଲା ତ ହେଲା ତା ମାନେ ଗ୍ୟାସ୍ ଯେନ୍ତା ତାବଲେ ଯେନ୍ ଯେନ୍ ଯେନ୍ ଜଲା ହେଉଛି ଲାଇଟ୍ ଲାଇଟର୍ରେ ସେ ଜଲାବାର୍ କଥା ତାର୍ପରେ ନିଜର ତାମାନେ ସବୁ କୌଣସି ଜିନିଷ୍ ତାମାନେ ରାନ୍ଧି ବାଢ଼ି ସାରିଲା ପରେ ପହେଲା ତା'ପରେ ସେ ରେଗୁଲେଟର୍ କେ ବନ୍ଦ କର୍ବାର୍ କଥା ରେଗୁଲେଟର୍କୁ ବନ୍ଦ କରିସାରିଲା ପରେ ୟାଡ଼ୁ ଆଇକିରି ତା ଆମ ଆମର ସେ ତା'ମାନେ ସେ ଚୁଲିରୁ ଚୁହ୍ଲାର୍ ତା ମାନେ ସୁଇଚ୍ କେ ବନ୍ଦ କର୍ବାର୍ କଥା ଆରୁ ଭଲ୍ କରି ଦେଖି ଦବାର କଥା କି ପାଇପ୍ କନ ଫାଟିଛି କାଣା ହେଇଛି କାଣା ଗ୍ୟାସ୍ ଲିକ୍ ହଉଛି କାଣା ହଉଛି ଆମେ ସେ ବାସ୍ନାନୁ ଜାଣି ପାରିବାର୍ କଥା ଆଉ ପହେଲା ସେ ମେନ୍ କଥା ହେଲା ଗ୍ୟାସ୍ ସେ ଯେନ୍ ଜାଗାରେ ରହୁଛି ତା'ମାନେ ତା'ର ଝରକା କବାଟ ଏଇ ସବୁ ଥିବାର କଥା କାଣା ହଉଛି କି ଯଦି ଗ୍ୟାସ୍ ଯଦି ଲିକ୍ ହେଲା ବଲେ ସେ ଝରକା ବାଟୁ ତାମାନେ କାଣା ହବ ସେ ଗ୍ୟାସ୍ ପଲେଇବା ଆରୁ ଦୂର୍କୁ ଦୂର୍କୁ ଦୂର୍କୁ ସେ ଦୂର୍କୁ ଦୂର୍କୁ ଘଟଣାଟି ତା'ମାନେ ଘଟି ନପାରେ ଆଗ୍ ଜୀବନ ବି ବଞ୍ଚି ଯିବାର୍